ହ୍ୟାଲୋ ନମସ୍କାର ମୁଁ ଦୀପ୍ତିଶ୍ରୀ ମୁଁ ଏପର୍ଯ୍ୟନ୍ତ କୌଣସି ଚାକିରି କରୁନାହିଁ ମୁଁ ଶିକ୍ଷା ଅଧ୍ୟୟନ କରୁଛି ମୋ ଅଧ୍ୟୟନ ଏବେ ଯୁକ୍ତ ତିନିରେ ଚାଲିଛି ମୋ ଯୁକ୍ତ ତିନିରେ ପଲିଟିକାଲ୍ ଅନର୍ସ୍ ନେଇ ପଢ଼ୁଛି ଆମ ପାଖ କଲେଜ୍ରେ ବା ଉଚ୍ଚ କିଛି ଦୂରତା ହେବ ସେଇଠି ମୁଁ ପଢ଼ୁଛିି ମୁଁ ଶିକ୍ଷା ଅଧ୍ୟୟନ କ୍ଷେତ୍ରରେ କୌଣସି ଅସୁବିଧା ମଧ୍ୟ ହେଉନାହିଁ କାହିଁକିନା ମୁଁ ସବୁ କ୍ଷେତ୍ରରେ ମୋର ଶିକ୍ଷାକୁ ପ୍ରାଧାନ୍ୟ ଦେଇଆସିଛି ଏବଂ ଶିକ୍ଷା ଅଧ୍ୟୟନ ସମୟରେ ମୋର ସବୁ ଅସୁବିଧା ଦୂର କରି ମୋର ସମସ୍ତ ସୁବିଧା ମୋ ପରିବାର ମୋତେ ଯୋଗାଇ ଦେଇଛନ୍ତି ମୁଁ ଶିକ୍ଷାରେ ବହୁତ ଆଗକୁ ଯିବାକୁ ଚାହୁଁଛି ମୋ ଅଧ୍ୟୟନ ମଧ୍ୟ ସଠିକ୍ ଭାବରେ ଚାଲିଛି ମୋତେ ମୋ ଅଧ୍ୟୟନରେ ଆଗକୁ ବଢ଼ି କୌଣସି ଚାକିରି କରିବାର ଅଛି ଚାକିରି କରିବାକୁ ମୋର ମୁଖ୍ୟ ଉଦ୍ଦେଶ୍ୟ ରହିଛିି ଚାକିରି କରି ମୋ କେମିତି ମୋ ପରିବାର ମୋ ଦେଶ ମୋ ଅଞ୍ଚଳକୁ ଶିକ୍ଷିତ କରି ମୁଁ ଭଲ ମଣିଷଟିଏ ହେବି ଦେଶ ପାଇଁ ଉନ୍ନତି କରିବି ସେ ସେଇଟା ହେଉଛି ମୋର ମୁଖ୍ୟ ଉଦ୍ଦେଶ୍ୟ ଦେଶର ଏବଂ ଗାଁର ପାଖରେ ନିକଟ ସମସ୍ତ ଛୋଟ ଛୋଟ ଛୁଆ ଛୋଟ ଛୋଟ ଶିଶୁମାନଙ୍କୁ ସମସ୍ତଙ୍କୁ ନେଇ ଶିକ୍ଷା ସ୍ଥାନ କରି ସମସ୍ତଙ୍କୁ ଉନ୍ନତି କରି ଆଗକୁ ବଢ଼ାଇବାକୁ ଚାହୁଁଛି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେଇ ସମସ୍ତଙ୍କୁ ଅଧ୍ୟୟନ କରାଇ ଆଗକୁ କିପରି ବଢ଼ିବେ ସେଥିପ୍ରତି ମଧ୍ୟ ମୋର ସହଯୋଗ କରିବା ମୁଖ୍ୟ ଉଦ୍ଦଶ୍ୟ ସମସ୍ତେ ସମାନ ଭାବରେ କିପରି ଆଗକୁ ବଢ଼ିବେ କିପରି ନିଜର ଉନ୍ନତି କରିପାରିବେ ସମସ୍ତି କିିପରି ସମାନ ଭାବରେ ନିଜର ଅଧିକାରକୁ ଜାଣିପାରିବେ ନିଜେ ଦେଶ ପାଇଁ କ'ଣ କରିବା ଉଚିତ୍ ତାହା ଜାଣିବେ ନିଜ ପରିବାର ପାଇଁ ନିଜ ପରିବାର ନିଜ ଦେଶ ସହ ଜନ୍ମ ମାଟି ପାଇଁ ଆସୁଥିବା ଅସୁବିଧାକୁ ମଧ୍ୟ ଦୂର କରି ଅନେକ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ି ଉପଯୁକ୍ତ ଶିକ୍ଷିତ ମଣିଷଟିଏ ହୋଇ ବଞ୍ଚିବି କିପରି ତାହା ମୁଁ ସମସ୍ତଙ୍କୁ ଶିଖାଇବି ଏବଂ ମୁଁ ମଧ୍ୟ ଶିଖି ଗୋଟିଏ ଭଲ ମଣିଷ ହେବି ଏହା ମୋର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷା ଅଧ୍ୟୟନ କରି ମୋ ଦେଶ ମାଟି ଗୌରବର ନାଁ ରଖି ନାମ ଅର୍ଜନ କରିବି